ମୋତେ ଏଁ ବିଭିନ୍ନ ପ୍ରକାର ସ୍ଥାନରେ ବୁଲିବାକୁ ଭଲଲାଗେ ଯେପରିକି ଆମର ପୁରୀ ହେଇଗଲା ପୁରୀର କୋଣାର୍କ ମନ୍ଦିର ହେଇଗଲା ଚନ୍ଦ୍ରଭାଗା ହେଇଗଲା ପୁରୀ ମନ୍ଦିର ଯୋଉ ସମୁଦ୍ରକୂଳରେ ମଧ୍ୟ ବୁଲିବାକୁ ଭଲ ଲାଗିଥାଏ କାରଣ ସେଠି ପ୍ରାକୃତିକ ଜିନିଷ ଥାଏ ଏବଂ ବେଶୀ ଭଲଲାଗେ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କର ଦର୍ଶନ କରି ମୋତେ ବହୁତ ଖୁସି ଲାଗିଥାଏ ଠାକୁରଙ୍କୁ ଦେଖି ଏବଂ ବହୁତ ଆନନ୍ଦିତ ମଧ୍ୟ ହୋଇଥାନ୍ତି ମୁଁ ହୋଇଥାଏ ଏବଂ ସେଠିରେ ଥିବା ଚନ୍ଦ୍ରଭାଗା କୂଳରେ ଥିବା ଯୋଉ ଗଛଗୁଡ଼ିକ ଏବଂ ସେଠାରେ ଯୋଉ ମେଳା ବସେ ସେ ସବୁକୁ ମୁଁ ବହୁତ ଉପଭୋଗ କରେ ଆଉ ମୋତେ ବହୁତ ଭଲଲାଗେ ଆଉ ଚନ୍ଦ୍ରଭାଗା ସମୟରେ ସୂର୍ଯ୍ୟ ଯେତେବେଳେ ସକାଳୁ ସକାଳୁ ଉଦୟ ହୁଅନ୍ତି ବହୁତ ବଡ଼ ଆକାରରେ ଦେଖାଯାଆନ୍ତି ଆଉ ମୋତେ ସେଠାରେ ବହୁତ ଖୁସି ଲାଗିଥାଏ ଏବଂ ସମୁଦ୍ର ପାଣିରେ ମଧ୍ୟ ଗାଧେଇବାକୁ ମୋ ମୋତେ ବହୁତ ଭଲ ଲାଗିଥାଏ ସମୁଦ୍ରରେ ମଧ୍ୟ ଆମେ ଗାଧେଇବାକୁ ଯାଇଥାଉ ଏବଂ ସେଠି ଗାଧେଇ ଆସି ଠାକୁରଙ୍କର ଦର୍ଶନ କରୁ ଠାକୁରଙ୍କୁ ଦର୍ଶନ କରି ମନ ଆନନ୍ଦିତ ହୋଇଥାଏ ଏବଂ ବହୁତ ଖୁସି ଲାଗିଥାଏ